ଆଜ୍ଞା କୁହନ୍ତୁ

ହଁ ଆପଣ ନେଇକି ଆସନ୍ତୁ କ'ଣ ପ୍ରୋବ୍ଲେମ୍ କ'ଣ ହେଇଛି ହଁ ଆସ ନେଇ ଆସ ତାକୁ ଆମେ କରଦେବୁ ବିନା ପଇସାରେ ସେମିତି କରିଦେବୁ ଆଉ କ'ଣ ଅଛି ତାକୁ ଖୋଲିକି ଆମେ ଆପଣ ନେଇ ଆସନ୍ତୁ ତାକୁ ଖୋଲିକରି ଆମେ ତାକୁ ନାଇଁ ନାଇଁ ନାଇଁ କପଡ଼ା କିଛି ଜୋଡ଼ା ହେବନି ସିଏ

ହଁ ନା ନା ସେ ପଇସା ତ ଦେଇଛନ୍ତି ଠିକ୍ ସେଥିରେ ତ ଆମେ ଇଏ କରୁନୁ ଆ ତୁମେ ନେଇକି ଆସ ମୁଁ ତାକୁ କପଡ଼ା ଫପଡ଼ା ପକେଇବିନି ସେମିତି ଭଲ ଭାବରେ ମୁଁ କରିଦେବି କିଛି ଅସୁବିଧା ହେବନି ହଁ ହେଉ କିଛି ବି ସେଥିରୁ ଚିନ୍ତା କରିବା ଦରକାର ନାଇଁ ହେଉ ତା' ପୂର୍ବରୁ ତୁମ ବାହାଘର ପୂର୍ବରୁ ମୁଁ ତାକୁ ଯେମିତି କରିବା କଥା କରିଦେବି କୌଣସି କିଛି ଅସୁବିଧା ହେବନି ହଁ ଅସୁବିଧା ସମ୍ବନ୍ଧ ତ ଠିକ୍ ଟାଇମ୍ରେ ଠିକ୍ ଜାଗାରେ ଠିକ୍ ଜାଗାରେ ପହଞ୍ଚିବ କିଛି ତୁମର କିଛି ଅସୁବିଧା ହେବନି ନିଶ୍ଚିନ୍ତ ଭଲକରି କର କରିକି ଦେବି ଛୋଟ ତ ହେଇନି ଆପଣ ଆଣନ୍ତୁ ଆଣନ୍ତୁ ମୁଁ

ହଁ ଆପଣ ନେଇ ଆସନ୍ତୁ ସେ ବିଷୟରେ ଆଉ ମୁଁ କରିଦେବି କିଛି ଅସୁବିଧା ନାଇଁ ମୁଁ କରିଦେବି ଆଣିକି ଦିଅ ମୋତେ କେଉଁଟା କ'ଣ ପ୍ରୋବ୍ଲେମ୍ ହେଇଛି ମୁଁ ତାକୁ ଦେଖିକି କରିଦେବି

ହଁ ହଁ ଆସିବ ହେଉ ଠିକ୍ ଅଛି ନାଇଁ ନାଇଁ ଅଲଗା କାମରେ ଯ ହଁ ହଁ ସେଇ କପଡ଼ା ମୁଁ ତ ଆଡ଼ଜଷ୍ଟ କରିଦେବି ଆଉ କିଛି ଅସୁବିଧା ହେବନି ତୁମ ଠିକ୍ କାମର ତୁମ ଠିକ୍ ଜାଗାରେ ପହଞ୍ଚିବ କିଛି ଅସୁବିଧା ହେବନି ଯେଉଁ କାମ ତୁମ ଅଛି

ନା ନା ଇଏ ନା ନା ସେଇ କ ସେଇ କପଡ଼ାରେ ହେଇଯିବ ତୁମେ ସିଏ ଅନ୍ୟ କପଡ଼ା ମୁଁ କାଇଁ ପକେଇବୁ କାଇଁ ସେଇ କପଡ଼ା ମୁଁ ପକେଇବି ସେଇ କପଡ଼ା ସେଇ ଜିନିଷ ହିଁ ହେବ ସେଥିରେ ତୁମର କିଛି ଅସୁବିଧା ହେବନି ତୁମେ ଆସ ତୁମେ ଆସ ସେଇ କିଛି ଚିନ୍ତା କରନି ତୁମର ଯେଉଁ ବାହାଘର କାମ ନା ହବନା ନହେବ କେମିତି କ'ଣ ସେଇଟା ଆମେ ପୁଣି ତ ଏମିତି ହେଲେ ତ ଆଉ ଆମର ଟେଲରିଂ ମେସିନ୍ ଚାଲିବ କେମିତି କ'ଣ ଆମର ତ ଏମିତି ମାନେ

ହଁ ଆପଣ ଆସନ୍ତୁ ଆସନ୍ତୁ ମୁଁ ରଖୁଛି କିଛି ଅସୁବିଧା ନାଇଁ ଆସନ୍ତୁ ମୁଁ ତୁମକୁ ମୁଁ ମୁଁ ଠିକ୍ କରିଦେବି କିଛି ଅସୁବିଧା ନାଇଁ ହେଉ ହ ହେଉ ଆସ ଆଜ୍ଞା ଆସ